କୃଷି ସମ୍ପଦ ବିଷୟରେ ତ ଆମେ ବହୁତ ଅବଗତ ଅଛେ କିନ୍ତୁ କୃଷି ସମ୍ପଦ ମୋ ବାପାଙ୍କର ସବୁ ମାନେ ଯେତିକି ଚାଷ କରନ୍ତି ପ୍ରାୟ ମେକ୍ସିମମ୍ କୃଷି ସମ୍ପଦ ହିସାବରେ ଥାଆନ୍ତି କିନ୍ତୁ ସେ ଏବେ ଷାଠିଏ ପ୍ଲସ୍ ହୋଇଗଲେ ତ କମ୍ ଅଛନ୍ତି ତ ସେ କୃଷି ସମ୍ପଦ ବିଷୟରେ ବହୁତ କିଛି ଅଭିଜ୍ଞତା ତାଙ୍କର ଅଛି ତ ଆମ ହିସବରେ ଆମେ ଯେଉଁ ବେତନଠାରୁ ଆଣିଥିଲେ ଯେଉଁ ଆମର ଏଗ୍ରିକଲ୍ଚର୍ ଡିପାର୍ଟ୍ମେଣ୍ଟ୍ରୁ ଆଣିଥିଲେ ସେସବୁ ସବୁ ଆମେ କ'ଣ କଲେ ଆଣିକି ବୁଣିଲେ ବୁଣିକି ତା'ପରେ ଅବଶ୍ୟ ଭଲ ଦେଇଛନ୍ତି ସେ ଆମର ଇଏ କି କହିବି ଇଏ ଆମର ଡାଲି ଡାଲି ଦେଇଛନ୍ତି ଡାଲି ଦେଲାପରେ ତା'ପରେ ବହୁତ ମାନେ ଆମର ଡାଲି ତ ସେ ଦେଇନାହାନ୍ତି ଆମର ଯେଉଁ ଫଳରେ ସେ ସବୁ ଡାଲି ଦେଇଛନ୍ତି ଡାଲି ବହୁତ ଭଲ ହେଇଛି ଆଉ ତା'ପରେ ଆମେ ବି ବିକି ବୁକା ଦେଇକି କିଛି ପଇସା ପାଇଛେ ଘର ପାଇଁ ଆଉ କାମ ଖର୍ଚ୍ଚ ବି ପାଇଛେ ଆଉ ଯେଉଁ ପର୍ଯ୍ୟଟନସ୍ଥଳୀ ପର୍ଯ୍ୟଟନସ୍ଥଳୀ ତ ଆମର ଏହି ଏରିଆରେ ନାହିଁ କୃଷି ପର୍ଯ୍ୟଟନ କାର୍ୟାଳୟ ସେଇଟା ହେଉଛି ଆମର ବେତନଠି କୃଷି ଠିକା ସେବା ସେ ହେଉଛି ବେତନଠି ଆମର ଏଠି ନାହିଁ ଆଠ କିଲୋମିଟର୍ କି ପନ୍ଦର କିଲୋମିଟର୍ ହଁ ହଁ ଆଠରୁ ନଅ ଭିତରେ କିଲୋମିଟର୍ ହେବ ଆପଣ ଆସିକି ଏଠି ଯେଉଁ ଆମର ଗୁଟେ କଥା କହିବି ଯେ କୃଷି ପାଇଁ ଗୋଟେ ବହୁତ ଅନ୍ଆଭେଲେବୁଲ୍ ଅନ୍ଆଭେଲେବୁଲ୍ କହିଲେ ଯେଉଁ ଏଲେକ୍ଟ୍ରି ତ ଠିକ୍ ସେ ମିଳୁନି ଏବେ ଏଲେକ୍ଟ୍ରି ଅବଶ୍ୟ ଏହି ବର୍ଷେ ଦେଢ଼ ବର୍ଷ ଭିତରେ ଠିକ୍ ଠାକ୍ ଚାଲିଛି ଏଲେକ୍ଟ୍ରି ଯଦି ପର୍ଫେକ୍ଟ୍ ହୋଇଥାନ୍ତା ତେବେ ବହୁତ ଭଲ ହୋଇଥାନ୍ତା କାହିଁକିନା କୃଷି ପାଇଁ ଆମର ଯେଉଁ ଏଲେକ୍ଟ୍ରିଟା ନିହାତି ଦରକାର ପାଣିଟା ବାହାରିବା ଦରକାର ପାଣିଟା ବାହାରିଲେ ଆମେ କୃଷି କରିପାରିବା